ଆମର ଓଡ଼ିଶାର ଲୋକ୍ମାନେ କେମିତିକିନା ସୁସ୍ଥ ରହିବେ ତାଙ୍କର କିଛି ଅସୁବିଧା ନାଇଁ ହୁଏ ଆର୍ ଯେନ୍ ରୋଗମାନେ ବି ହେବା ସେଥିରୁ କେମିତିକିନା ସେମାନେ ବଞ୍ଚି ପାରବେ ସୁସ୍ଥ ହେଇପାରିବେ ସେଥିଲାଗି ସ୍ୱାସ୍ଥ୍ୟ ସେବା ସୁବିଧା ରହିଛେ ଆମର ଓଡ଼ିଶାରେ ଡାକ୍ର ସବୁ ଅଞ୍ଚଳରେ ଆଖପାଖ ତିନରୁ ଚାର କିଲୋମିଟର ଭିତରେ ହସ୍ପିଟାଲ୍ ଗୁଟେ ଲେଖାନ୍ ଅଛେ ଯେନ୍ତିଲାଗିକି କାହାର ଯଦି ଜର୍ ହେଲା କି କୌଣସି ରୋଗ ହେଲା ସେନେ ସେ ଚିକିତ୍ସା କରିପାରୁଛନ୍ ଆର୍ ଆମର ଡାକ୍ତରଖାନା ମାନକେ ସବୁପ୍ରକାର ଔଷଧ ବି ଅଛେ ଖାଲି ବଡ଼ ବଡ଼ ରୋଗମାନେ ଯେନ୍ତାକି ହାର୍ଟଆଟାକ୍ କିଡ଼ନୀ କିଡ଼ନୀ ଜନିତ ବା ହୃତପିଣ୍ଡ ଜନିତ ଏନ୍ତା ସବୁ ରୋଗମାନଙ୍କର ତ ମେଡ଼ିସିନ୍ ମିଳିନାଇଁ ପାର୍ବା ବାକି ଛୋଟ ଛୋଟ ସେଥିଲାଗି ସେଥିଲାଗି ବି ଅଛି ସୁବିଧା ବାକି ସେଟା ଆମର୍ ସହର ବାହାର୍କେ ଯିବାକେ ପଡ଼ୁଛେ ଟିକେ ଦୁରିଆ ଗଲେ ଯାଇ ଆମେ ସୁବିଧା ପାଇପାରୁଛୁ ଆର୍ ଏମିତି ଛୋଟମୋଟ ରୋଗର୍ ଲାଗି ଛୋଟମୋଟ ଏମିତି ଜ୍ୱର ଥଣ୍ଡା କାଶ ପେଟ କଟ ପେଟ ଚେମ୍ବରଟା ତାପରେ ଝାଡ଼ା ବାନ୍ତି ସବୁ ମ୍ୟାଲେରିଆ ଏମିତି ସବୁ ଛୋଟ ଛୋଟ ରୋଗମାନଙ୍କର ଲାଗି ଖଣ୍ଡିଆ ଖାବରା ହେଇଯିବାର ଛୋଟ ଛୋଟ ଆକ୍ସିଡେଣ୍ଟ ଯେନ୍ତାକି ଗୋଡ଼ ହାତ ଭାଙ୍ଗିଯିବା ଏମିତି ସବୁ ଜିନିଷର୍ ଲାଗି ଆମର ଡାକ୍ତରଖାନାରେ ସୁବିଧା ଅଛେ ଔଷଧ ବି ମିଲୁଛେ ରକ୍ତ ପରୀକ୍ଷା କରବାର୍ ଲାଗି ରକ୍ତ ପରୀକ୍ଷା କେନ୍ଦ୍ର ବି ଅଛେ ତାର୍ ସାଙ୍ଗେ ସାଙ୍ଗେ ଆମର ଡକ୍ଟରଖାନାମାନ ମାନଙ୍କରେ ଶୌଚାଳୟ ବ୍ୟବସ୍ଥା ବି ରହିଛେ ଆର୍ ଆହାର କେନ୍ଦ୍ରମାନ ବି ରହିଛେ ଆହାର କେନ୍ଦ୍ରରେ ପାଞ୍ଚ ପାଞ୍ଚଶହ ଟଙ୍କା ଦେଇକିନା ରୋଗୀମାନେ ଆର୍ ତାଙ୍କର ପରିବାର ଲୋକ ସେନେ ଖାଦ୍ୟ ଖାଇପାରିବେ ଏମିତି ସବୁ ସୁବିଧା ରହିଛେ ତାର୍ ସାଙ୍ଗେ ଆମର ଆମ୍ବୁଲାନ୍ସର ସୁବିଧା ବି ରହିଛେ ଲୋକମାନେ କେମିତି ହଇରାଣ ନାଇଁ ହୁଅନ୍ ଅଧିକା ଟଙ୍କା ଦେଇକିନା ତ ଗାଡ଼ି ଭଡ଼ା କରିକିନା ଗୋଟେ ପେସେଣ୍ଟକେ ଆନ୍ବାର୍ ଲାଗି ଗୋଟେ ଗରିବ ଲୋକ ପାଖରେ ଏତେ ଟଙ୍କା ନାଇଁ ଥାଏ ନାଇଁଥିବା ତ ସେଥିଲାଗି ଗରିବ ଲୋକମାନେ କେମିତି ଠିକ୍ ଟାଇମ୍ରେ ଆସିକିନା ହସ୍ପିଟାଲରେ ପହଞ୍ଚି ପାରିବେ ସେଥିଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛେ ତାର୍ ସାଙ୍ଗେ ସାଙ୍ଗେ ପି ଏଚ୍ ସି ବି ବ୍ୟବହାର ହେଇଛେ ଆର୍ ଆହୁରି ବହୁତଟେ ସୁବିଧା ସୁଯୋଗ ରହିଛେ ତାପରେ ଆମର ସ୍ୱାସ୍ଥ୍ୟ ସେବା ଲାଗି ଆମର ଓଡ଼ିଶାର ପ୍ରତି ଗାଁରେ ଆଶା କର୍ମୀମାନେ ଅଛନ୍ ସେମାନେ ବି ତାଙ୍କର ପାଖରେ ବି ବିଭିନ୍ନ ପ୍ରକାର ଔଷଧ ଔଷଧ ଅଛେ ଯେନ୍ତିର୍ ଲାଗି କିି ଲୋକମାନେ ତାଙ୍କନୁ ସବୁ ଔଷଧ ଆଣିକି ବି ଖାଇକି ସୁସ୍ଥ ହେଇସନ୍ ଆମର ଓଡ଼ିଶାର ସ୍ୱାସ୍ଥ୍ୟ ସେବା ବହୁତ ଭଲ୍ ବହୁତ ଭଲ ଭାବରେ ସ୍ୱାସ୍ଥ୍ୟର ଧ୍ୟାନ ରଖସନ୍ ଆମର ଓଡ଼ିଶା ସରକାର ସେଥିଲାଗି ବହୁତଟେ ସୁବିଧା ସୁଯୋଗ ସୃଷ୍ଟି କରଛନ୍